ଆମ ମୟୂରଭଞ୍ଜର ମୁଖ୍ୟ ଶିକ୍ଷାନୁଷ୍ଠାନ କହିବାକୁ ଗଲେ ବେତନଟିରେ ଏମ ପି ସି ହାଇସ୍କୁଲ୍ ବାରିପଦାରେ ଏମକେ ଏମ କେ ସି ହାଇସ୍କୁଲ୍ ଆଉ ଏ ଭଳିଆ ରହିଛି ତ ଏହି ସବୁ ସ୍କୁଲ୍ ଗୁଡ଼ାକରୁ ଛୁଆ ମାନେ ଭଲ ଶିକ୍ଷା ଲାଭ କରିଥାନ୍ତି ସେମିତି ଯଦି କଲେଜ୍ ଦେଖିବା ଆମେ ଆମ ପାଖା ପାଖିରେ ବାରିପଦାରେ ଆମର ଅଛି ଏମ ପି ସି କଲେଜ୍ ତ ଏହି ସବୁ ସ୍କୁଲ୍ ଆଉ କଲେଜ୍ ଯଦି ନଥାନ୍ତା ପିଲାମାନେ ଶିକ୍ଷା ଗ୍ରହଣ କରିବାକୁ କଷ୍ଟ ହେଇଥାନ୍ତା ତା'ପରେ ଧନ୍ଦା ମୂଳକ ଯଦି ଆମେ କଥା କହିବା ଧନ୍ଦାମୂଳକ ତାଲିମ କେନ୍ଦ୍ର ଆମର ଅଛି ବାରିପଦାରେ ପି ସି ଆଇ ଟି ଆଇ ଟେଲର୍ ଯେଉଁ ପିଲା ମାନେ ଭଲ ପଢ଼ୁଛନ୍ତି ସେମାନେ ସିନା କଲେଜ ବା ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଯାଇପାରୁଛନ୍ତି ଯେଉଁମାନେ କି ମାଧ୍ୟମିକ ତଳକୁ ରହିଯାଉଛନ୍ତି ବା କିଏ ମ୍ୟାଟ୍ରିକ୍ ପାସ୍ କରିସାରିକି ତାର ପାଠ ପଢ଼ାରେ ଡୋରି ବନ୍ଧା ହେଉଛି ସେମାନେ କ'ଣ କରୁଛନ୍ତି ନା ସେଇ ଧନ୍ଦାମୂଳକ ତାଲିମ ନେଉଛନ୍ତି ସେଇଟା ଆମର ଅଛି ବାରିପଦାରେ ପି ସି ଆଇ ଟି ଆଇ ଟେଲରିଂ ସେଣ୍ଟର୍ ସେଇଠି ଝିଅ ମା ଝିଅ ବୋହୂମାନେ ଟେଲରିଙ୍ଗ୍ ଟ୍ରେନିଙ୍ଗ୍ ନେଇକି ଆଉ ଧନ୍ଦା ମୂଳକ କାର୍ଯ୍ୟ କରିପାରୁଛନ୍ତି ସେଇ ଭଳି ଯଦି ଦେଖିବାକୁ ଯିବା ଆମର ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ବି ରହିଛି ବିଭିନ୍ନ ଗୋରୁ ମାନଙ୍କର ଚିକିତ୍ସା ବିଷୟରେ ଶିକ୍ଷା ଦିଆଯାଉଛି ବା ସେଇଠି ମାଟି ପରୀକ୍ଷା କରାଯାଉଛି କେଉଁଟା ଲୋହିତ ମୃତ୍ତିକା କୃଷ୍ଣ ମୃତ୍ତିକା ଏ ସବୁ ବି ଶିକ୍ଷା ଦିଆଯାଉଛି ଉତ୍ତର ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ମଧ୍ୟ ରହୁଛି